ଭଲ ଭଲ ଏ ଆପଣ କ'ଣ ଯୋଉଁ କ୍ଷୀର ବିକୁଛନ୍ତି ସେଇଟା କ'ଣ କେତେ ଲେଖାଁ ଦେବେ ମୁଁ ଗୋଟେ ଛୋଟିଆ ଦୋକାନ ମୁଁ ବି ଅଛି ସେଟା କେତେ କ'ଣ ଲାଗିଛନ୍ତି କ'ଣ ଟିକେ ରେଟ୍ ବାଟ୍ କହୁନ୍

ମୋର୍ ତ ଗାଇ କ୍ଷୀରଟା ଦରକାର୍ ଆଉ ନା ନା ମୋତେ ଡେଲି ଯଦି ପାଞ୍ଚ ଲିଟର୍ ଦରକାର୍ ମୋ ପାଖରେ ଚା ଦୋକାନ୍ଟେ ଅଛି ଛୋଟିଆ ଦୋକାନ୍ ସେଥିପାଇଁ ଦରକାର୍ ଆଉ ହେଇଯିବ ଆଜ୍ଞା ହେଇଯିବ ହଁ ମୋର ଡେଲି ଦରକାର୍ ମୋତେ ଦୁଇ ଟାଇମ୍ ଦରକାର୍ ସକାଲେ ଆର୍ ବେଲାକେ ହଁ ହଁ

ନାଇ ନାଇ ମୋ ମୋ ସେଇଟା ମୋତେ ପନିର୍ ବି ଦରକାର୍ ଅଛି ତା'ପରେ ଦହି ଅଛି ହଁ ବିକିବା ପାଇଁ ଆଉ ଆଉ ସେଟା ଦରକାର୍ ହୁଁ ସେଟା କେତେ କାଣା ସବୁ ରେଟ୍ ବାଟ୍ ଟିକେ କହିଥିଲେ ମୁଁ ଭଲ ହୋଇଥାନ୍ତା ଆଉ ହଁ ହଁ ହଁ ହଁ ଠିକ୍ ଅଛି

ହଁ ସେଟା ତ ଆଉ ଆପଣ ସାର୍ ଡେଲି ଉଠିବ

ପାଞ୍ଚ୍ ଶହ ଟଙ୍କା

ମୋତେ କାଲି ସମୟ ଦେଇ ଦିଅନ୍ ପିଲା ପଠେଇ

ଠିକ୍ ଅଛି ଠିକ୍ ଅଛି ଡେଲି ମୋତେ ପାଞ୍ଚ କେଜି ପନିର୍ ଦରକାର

ହଁ ଯୋଉଟା ଘର ପାଇଁ ସେଟା ଘରେ ନାଇ ଦୁକାନ୍ ପାଇଁ ନେବି କେତେ କି ଆମକୁ କହିଲ କି ଲିଟର୍ ପାଞ୍ଚ୍ ଶହ ବୋଇଲ ନା ସେ କିଛି କମିବ ନେଇ କି କ'ଣ ଟିକେ ରେଟ୍ ଫେଟ୍ କମେଇଥିଲେ ଭଲ ହୋଇଥାନ୍ତା ହଉ ଠିକ୍ ଅଛି ତାହାଲେ ପଠେଇବେ ଆସୁଛି ତାହାଲେ